ନବଜାତ ଶିଶୁମାନଙ୍କୁ ପରିଷ୍କାର ରଖିବା ବହୁତ ଜରୁରୀ ତାଙ୍କ ସ୍ୱାସ୍ଥ୍ୟ ହୋଇ ତାଙ୍କ ପରିଷ୍କାର ପରିବେଶରେ ପଡ଼େ ଯେମିତିକି ଦେଖନ୍ତୁ ତାଙ୍କର ସବୁବେଳେ ଆମେ ରଖିବା ତାଙ୍କର ଲୁଗା ଘରେ ଯାହା ପିନ୍ଧିଥିବା ଲୁଗା ଥରେ ପିନ୍ଧେ ତାକୁ ଧୋଇକି ପିନ୍ଧେଇବା ସବୁ ଡିଟର୍ଜେଣ୍ଟ୍ରେ ସଫା କରି ତାକୁ ପିନ୍ଧେଇବା ତ ଡିଟର୍ଜେଣ୍ଟ୍ ଯେତେ ସବୁ କୀଟାଣୁ ରହୁଛି କୀଟାଣୁ ଯୋଗୁଁ ତାଙ୍କୁ କାଶ ସର୍ଦ୍ଦି ଏସବୁ ରୋଗ ହେଇପାରେ ସେ ଯଦି ଆମ ପରିଷ୍କାର ଲୁଗାପଟା ପିନ୍ଧାଇବା ନବଜାତ ଶିଶୁମାନଙ୍କୁ ତ ତାଙ୍କେ ଏସବୁ ରୋଗରେ ପଡ଼ିବେ ନାହିଁ ଆଉ ଆଉ ଗୋଟେ ହେଉଛି ମଶା ମଶାରୀ ଜ୍ୱର ତ ଆମେ ନବଜାତ ଶିଶୁମାନଙ୍କୁ ସବୁବେଳେ ମଶାରି ବ୍ୟବହାର କରାଇବା ମଶାରି ଭିତରେ ରଖିବା ତା'ହେଲେ ତାଙ୍କ କୌଣସି ପ୍ରକାରର ରୋଗ ତାଙ୍କୁ ହେବନି ଯେମିତି ମ୍ୟାଲେରିଆ ଟାଇଫଏଡ଼୍ ଏସବୁ କିଛି ହେଇପାରିବନି ତ ସେଇଥିରେ ତାଙ୍କ ଶିଶୁର ଦେହ ସୁସ୍ଥ ସବୁ ଭଲ ରହିବ ଥାର୍ଡ଼୍ ହେଉଛି ତାଙ୍କ ହାତ ଗୋଡ଼ ସବୁବେଳେ ସଫା କରେ ରଖିବା ତାଙ୍କ ଯେତେବେଳେ ଯାହା ବି ଏକ ନମ୍ବର୍ ଦୁଇ ନମ୍ବର୍ କରୁଛନ୍ତି ତାଙ୍କ ହାତ ସଫା କରେଇ ଦେବା ତାଙ୍କ ଗୋଡ଼ ସଫା କରେଇବା ଏନି ଟାଇମ୍ ତାଙ୍କୁ ସଫା ରଖିବା ଏସବୁ ଜିନିଷ କରିଲେ ତାଙ୍କ ସ୍ୱାସ୍ଥ୍ୟ ଓ ଶରୀର ବହୁତ ଭଲ ରହିବ ଯାହାକି ପରବର୍ତ୍ତୀ କାଳରେ ତାଙ୍କେ କୌଣସି ପ୍ରକାରର ରୋଗରେ ପଡ଼ିବେନି ତ ଆମେ ନବଜାତ ଶିଶୁମାନଙ୍କୁ ପରିଷ୍କାର ପରିବେଶ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିବା ଓ ଆମ ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା